ଆମେ ଯେତେବେଳେ ପିକନିକ୍ରେ ଯାଇଥାଉ ଯେତେବେଳେ ପିକନିକ୍ ଭଲ ଭାବରେ କରିଥାଉ ଯେମିତିକି ପାଣି ପାଣି ଜାଗାରେ ଯାଇଥାଉ ପାଣିରେ ରୋଷେଇ ଭଲ ହେଇଥାଏ କି ପାଣିର ଅସୁବିଧା ହେଇନଥାଏ କିଛି ବି ଅସୁବିଧା ହେଇନଥାଏ ଯେମିତିକି ପନିପରିବାଠାରେ ବି ଧୋଇ ଧୋଇବାରେ କିଛି ହଉନଥାଏ ରୋଷେଇ କଲାପରେ ଧୋଇଲା ପରେ ବି କିଛି ଅସୁବିଧା ହେଇନଥାଏ ସେଥିପାଇଁ ଆମେ ଯେଉଁଠି ପାଣି ଥାଏ ସେଇଠି ଯାଇଥାଉ ଆଉ ଖାଇବାରେ କିଛି ଅସୁବିଧା ହେଇନଥାଏ ଖାଇବା ପାଣି ବିନା ହେଇନଥାଏ ସେତିକି ପରିମାଣର କରିଥାଉ ସେମିତି ଆମେ ଯାହା କରୁ ଭଲ ଭାବରେ କରୁ ପିକନିକ୍ରେ ଗଲେ ବଡ଼ ବଡ଼ ଲୋକ ଯାଇଥାନ୍ତି ସାନ ଲୋକ ନେଇନଥାନ୍ତି କାଇଁକିନା ସାନ ଲୋକଙ୍କୁ ନେଲେ ବେଶି ଅସୁବିଧା ହେଇଯାଏ ସେଥିପାଇଁ ସବୁବେଳେ ପିକନିକ୍କୁ ଗଲେ ବଡ଼ମାନଙ୍କୁ ନେଇଯିବା ଦରକାର ଛୋଟମାନେ ଗଲେ ବେଶି ଅସୁବିଧା ଏଆଡ଼େ ସେଆଡେ଼ ଯାଇ ଚାଲିଯାଏ ଚାଲିଯାନ୍ତି ତାଙ୍କୁ ନେଇକି ଆସିବାକୁ ପଡ଼େ ଏହା କରିବାକୁ ସେୟା କରିବାକୁ ପଡ଼େ ସେଥିପାଇଁ ଯେତେବେଳେ ବି ପିକନିକ୍ ଯିବା ଦରକାର ସେତେବେଳେ ବଡ଼ମାନଙ୍କ ସହିତ ଯିବା ଦରକାର ସେଥିପାଇଁ ଆମେ ଯାଉ